ଦଶଦିନ ତଳେ ଗୋଟିଏ ମୁଁ ପ୍ୟାଣ୍ଟ ଆଣିଥିଲି ଆଉ ସେ ପ୍ୟାଣ୍ଟ କଲର ଦେଖିବାକୁ କଳା ବହୁତ ଭଲ ବି ଲାଗୁଛି ହାଲୁକା ଲାଗୁଛି ଦେହକୁ ପୁରା ସଫ୍ଟ ଲାଗୁଛି ଆଉ କହିବାକୁ ଗଲେ ମାନେ ସାଙ୍ଗମାନେ ଏମତି କୁହନ୍ତି ଯେ ଆଉ କେଉଁଠୁ ଆଣିଥିଲୁ ପ୍ୟାଣ୍ଟ ଆଉ କେତେ କ'ଣ ମାନେ ତାକୁ ପଇସା ଦେଇଥିଲ ସୁନ୍ଦର ବି ଲାଗୁଛି ଭଲ ଚକଚକ୍ ବି ଦେଖାଯାଉଛି ଆଉ ମାନେ ମୁଁ ବି ନିଜେ କହିଲି ସେଇଠି ଯେ ଜିନିଷ ଭଲ ତ ଲାଗୁଛି ଆଉ ଏଇଟା ଧୋଇଲା ପରେ ବି କଲର ଛାଡ଼ୁନି ବହୁତ ଭଲ ଲାଗୁଛି ଯେତେ ଧୋଇଲେ ବି ମାନେ ମୋଡ଼ା ମୋଡ଼ି କଲେ ବି ତାର ମାନେ କିଛି ବି ଛିଡ଼ୁନି ସିଲେଇଟା ଛିଡ଼ୁନି ଭଲ ବି ଲାଗୁଛି ଆଉ ଦେଖିବାକୁ ବି ସୁନ୍ଦର ବି ଲାଗୁଛି ଆଉ ବହୁତ କମ୍ ପଇସା ନେଲେ ବି ନିଜକୁ ଶାନ୍ତି ଲାଗୁଛି ଏବଂ ତାର ସିଲେଇ ପ୍ରଣାଳୀ ମଧ୍ୟ ଅତି ସୁନ୍ଦର କରାହୋଇଛି ଯେଉଁଟାକି ତଳପଟୁ ସରୁଆ ହେଲେ ବି ଉପର ପଟବି ଭଲ ଫିଟିଙ୍ଗ ଲାଗୁଛି ଏବଂ ଭଲ ମାନେ ଅଧିକ ଦାମିକାର ଚେନ ବି ପକେଇଛି ସେ ବଟନ ଗୁଡ଼ାକ ଅତି ସୁନ୍ଦର ଦେଖାଯାଉଛି ଏତେ ଗୁଡ଼ିଏ ଭଲ ଲାଗୁଛି ନିଜ ଜିନିଷ ଯେତେ କହିଲେ ବି ସେ ମାନେ ପ୍ୟାଣ୍ଟ ଉପରେ ସରିବନି କିନ୍ତୁ ତଥାପି ବି ତ ଭଲଟା ତ ସବୁବେଳେ ଭଲ ଆଉ ଯଦି ବି ପ୍ୟାଣ୍ଟ ଆହୁରି କିଛି ଆଣିପାରିଥାନ୍ତ ସେଇଠୁ ସେହି ଦୋକାନରେ ଏବଂ ଆମ ସାଙ୍ଗମାନେ ବି କହିଲେ ସେହି ଜିନିଷ ଭଲ କମ୍ପାନୀର ଆଣି ପ୍ୟାଣ୍ଟ ଗୁଡ଼ାକ ଦେଉଛି ଏହିସବୁ ପ୍ୟାଣ୍ଟ ତୁମେ ସେଇଠୁ ଆଣିବା ପିନ୍ଧିକି ଆମେ ବି ଯୁଆଡ଼େ ଗଲେ ବି ଯାହାକୁ ଆମେ ପସନ୍ଦ କଲେ ଭଲ ଲାଗିବ ଆଉ ଅନ୍ୟକୁ ଆମ କହିବା ହେବ ଆଉ ନିଜେ ବି କିଛି ଆମେ ଭଲ ହେଲା ପରେ ନିଜ ସାଙ୍ଗସାଥି ମାନଙ୍କୁ ବି କମ୍ ପଇସାରେ ବି ସେଇଠୁ ଆଣିଲେ ବି ତାର ବି ଭଲ ପ୍ରଫିଟ୍ ହେବ ଆମର ବି କିଛି ଲାଭ ହେବ ଆଉ ଅନ୍ୟ ଦୋକାନ ଗୁଡ଼ାକ ଆଣିଲେ ବି ଯେଉଁ ଯେତେ ଆମର ମଧ୍ୟ ଖର୍ଚ୍ଚ ହେଉଛି ଆଉ ସେଥିରୁ କମ୍ ବି ଖର୍ଚ୍ଚ ହେବ ତେଣୁକରି ଆମେ ସମସ୍ତେ ଯଦି ମୋତେ ଭଲ ବୋଲି କହିବ ବା ଭଲ ଲାଗୁଛି ସେ ପ୍ୟାଣ୍ଟଟା ତେଣୁ କରି ଆମେ ସେହି ଦୋକାନରୁ ହିଁ କଣ୍ଟାକ୍ଟ କରିକି ଅଧିକ ପ୍ୟାଣ୍ଟ ଆଣିବା